ମଧ୍ୟମ ପିଢ଼ି ଆଉ ବର୍ତ୍ତମାନ ପିଢ଼ି ସେମିତି ଦେଖିବାକୁ ଗଲେ ପୁରୁଣା ପିଢ଼ି ଆଉ ଯୁବପିଢ଼ି ମଧ୍ୟରେ ପାର୍ଥକ୍ୟ କଣ ରହୁଛି ପୁରୁଣା ପିଢ଼ି ଅନ୍ଧବିଶ୍ୱାସକୁ ନେଇକି ଚଳୁଥିବା କ୍ଷେତ୍ରରେ ଯୁବପିଢ଼ି କ'ଣ ହେଉଛି ଏହାକୁ ଅନ୍ଧବିଶ୍ୱାସକୁ ସେମାନେ ସ୍ୱୀକାର କରୁନାହାନ୍ତି ଗୋଟିଏ କ୍ଷେତ୍ରରେ ଦେଖିବାକୁ ଗଲେ ଆଉ କ'ଣ ହୁଏ ନା ପୁରୁଣା ପିଢ଼ି ଅପେକ୍ଷା ଯୁବପିଢ଼ି ସେ କି କଣଚାହୁଁଛନ୍ତି ନା ଉନ୍ନତି ଆଉ ପ୍ରଗତି କିଭଳି କରିପାରିବେ ଏବଂ ସେ ପ୍ରଗତି ଆଉ ଉନ୍ନତି କରିବା କ୍ଷେତ୍ରରେ ବିଭିନ୍ନ ନୂତନ ସବୁ କାର୍ଯ୍ୟ ସେମାନେ ଗ୍ରହଣ କରୁଛନ୍ତି ଯାହାକି ପୁରୁଣା ପିଢ଼ିରେ ସେଗୁଡ଼ିକ ନଥିଲା ଏବଂ ସେମାନେ କ'ଣ କରୁଥିଲେ ବିଜ୍ଞାନ ଅପେକ୍ଷା ଅନ୍ଧବିଶ୍ୱାସକୁ ଅଧିକ ଗ୍ରହଣ କରୁଥିଲେ ପୁରୁଣା ପିଢ଼ି କିନ୍ତୁ ନୂଆପିଢ଼ି କ'ଣ କରୁଛନ୍ତି ଅନ୍ଧବିଶ୍ୱାସ ଅପେକ୍ଷା ବିଜ୍ଞାନକୁ ଅଧିକ ନିର୍ଭର କରୁଛନ୍ତି ଏହା ହେଉଛି ପୁରୁଣା ପିଢ଼ି ଆଉ ଯୁବପିଢ଼ି ମଧ୍ୟରେ ପାର୍ଥକ୍ୟ